ଆମ ଅଞ୍ଚଳରେ ଘଟୁଥିବା ଅପରାଧ ହେଉଛି ନିଶା ବର୍ତ୍ତମାନ ସମୟରେ ଆମ ଅଞ୍ଚଳରେ ନିଶାର ପ୍ରଭାବ ବହୁତ ବଢ଼ିବାରେ ଚାଲିଛି ବହୁତ ଲୋକ ଚାହୁଁଛନ୍ତି ସେ ନିଶାର ପ୍ରଭାବକୁ ଦୂର କରିବା ପାଇଁ କିନ୍ତୁ ସକ୍ଷମ ହୋଇପାରୁନାହାନ୍ତି ପୋଲିସ୍ମାନେ ତ ଧରିପାରୁନାହାନ୍ତି କାରଣ ଲୋକମାନେ ଚୋରାରେ ବିକୁୁଛନ୍ତି କିଛି ଲୋକ ସପୋର୍ଟ୍ କରୁଛନ୍ତି କିଛି ରାଜନୈତିକ ଅଛନ୍ତି ଯେଉଁମାନେକି ତାଙ୍କୁ ସପୋର୍ଟ୍ କରିବା ଦ୍ୱାରା ସେମାନେ ଧରାପଡ଼ିପାରୁନାହାନ୍ତି ଏଇଟା ହେଉଛି ଆମ ଅସୁବିଧା ଦରିଦ୍ରକୁ ବେକାରୀ କାରଣର କିଛି ତ ନୁହଁ ଲୋକମାନେ ଖଟିଖାଟି ଆସି ନିଶା ଖୋଜୁଛନ୍ତି ଲୋକମାନଙ୍କୁ ନିଶାକୁ ଦୂର କରିବା ପାଇଁ ଆମର ପ୍ରୟାସ ଲୋକମାନଙ୍କଠାରୁ ନିଶା ଦୂର ହୋଇଗଲେ ଆମେ ବି ଖୁସି ହେବୁ ଯେଉଁ ଘରରେ ଯେଉଁ ଲୋକ ନିଶା ଦ୍ୱାରା ମରୁୁଥିବେ ସେମାନେ ବି ଖୁସି ହେବେ ନିଶା ଦ୍ୱାରା ଝଗଡ଼ା ହେଉଥିବ ସେମାନେ ବି ଖୁସି ହେବେ ଆମେ ଚାହୁଁଛୁ କି ଆମ ଅଞ୍ଚଳରେ ନିଶା ଦୂର ହୋଇଯାଉ